ଏଇ ଆମେ ବିଦ୍ୟାଳୟରେ ଯେଉଁ ଯେଉଁ ବିଦ୍ୟାଳୟ ଯାଉଛୁ ବିଦ୍ୟାଳୟ କଲେଜ ଯେମାନେ ଯାଉଛନ୍ତି ସବୁ ଛୁଆ ମ ଛୁଆମାନେ ଯାଉଛନ୍ତି ସମସ୍ତଙ୍କର ଭିତରେ ଭିତରେ ଗୋଟେ ଗର୍ବ ଗର୍ବ ହେଉଛି ଯେ ମୁଁ ଏତେ ପଢ଼ିଲି କେତେ ଖୁସି ଖାଲି ଏଇଟା ନୁହେଁ ଯେ ପାଠ ପଢ଼ିଲେ ଏକା ହବ ହବ ନାଇଁ ପାଠ ସହିତ ପାଠ ସହିତ ଲୋକଙ୍କୁ ସମ୍ମାନ କରିବା ଶିଖିବାର ଅଛି ଲୋକକୁ ଦେଖିଲେ ଟିକେ ସମ୍ମାନ ଦବାର ଅଛି ସାର୍ ମାନଙ୍କୁ ଦେଖିଲେ ସମ୍ମାନ ଦବାର ଅଛି ମାଆ ବାବାର ଦବାର ଅଛି ସବୁ କଲେଜରେ ନେଇ ଏଇ ସବୁ କଲେଜରେ ଖାଲି ଏହା ନୁହେଁ ଯେ କାଲି କଲେଜରେ ପାଠ ପଢ଼ିଦେଲେ ହବ ହବ ନାହିଁ ସମସ୍ତଙ୍କର ସମ୍ମାନ ବି କରିବାର ଅଛି ପାଠ ବି ପଢ଼ିବାର ଅଛି ଆଉ ସେ କଲେଜରେ ସବୁ କଲେଜରେ ଗୋଟେ ବର୍ଷକୁ ନହେଲେ ଗୋଟେ ଥର ତ ସେ ନୃତ୍ୟ ନୃତ୍ୟ କଳାକାର ସମସ୍ତଙ୍କର କଳାକାର ବି ଦେଖୁଛନ୍ତି ବିଭିନ୍ନ ବିଭିନ୍ନ କଲେଜରେ ସେ ସବୁ ହେଉଛନ୍ତି ହେଉଛି ସେ ଡାନ୍ସ କରୁଛନ୍ତି କେତେ ଲୋକ ନୃତ୍ୟ ଯିଏ ଯାହାର କଳା ଅଛି ସିଏ ସେଇଟା ଝୋଟି ପକାଇବା ନୃତ୍ୟ ଗୀତ ହଁ ଖେଳ କେତେ ଖେଳ ବି ହେଉଛି ଖେଳ କରୁଛନ୍ତି ମ୍ୟୁଜିକ୍ ବଲ୍ ଯେମିତି ମ୍ୟୁଜିକ୍ ବଲ୍ ମ୍ୟୁଜିକ୍ ଚେୟାର ଗୀତ ବି ଅଛି ଆକ୍ଟିଂ ଯିଏ ଯାହାର ଯାହାର ଯେଉଁଟା ଯେମିତି ଅଛି ଯାହାର ଯେମିତି କଳା ଅଛି ସିଏ ସେଇ ସେଇ ସେଇ କଳା ସବୁ କଲେଜ ବା ବିଦ୍ୟାଳୟ ସବୁରେ ହେଉଛିି ବର୍ଷକୁ ଗୋଟେ ଥର ହେଲେ ବି ହେଉଛି ସବୁ କଲେଜ ବିଦ୍ୟାଳୟ ସବୁ ସ୍କୁଲ ସବୁ ଜାଗାରେ ହେଉଛି ଏଇଟା ହେଲେ ସମସ୍ତଙ୍କର ଭିତରର ସମସ୍ତଙ୍କର ଭିତରେ ଯାହା ଯାହାର ଯେଉଁ କଳା ଅଛି ସେଇ କଳା ଯାକ ସବୁ ସମସ୍ତେ ସେଇଦିନ ସେଇ ପ୍ରୋଗ୍ରାମରେ ସମସ୍ତେ ଯାହାର କଳା ଅଛି ସିଏ ସେଇ କଳା ଯାକ ବାହାର କରୁଛି ସେହି କଳା ତାଙ୍କର ନୃତ୍ୟ ଅଛି ଗୀତ ଅଛି ଆମର ଆକ୍ଟିଙ୍ଗ ବି ଅଛି ହୁଁ ସମସ୍ତେ ମିଶିକି କାହାକୁ କାହାକୁ ଆମେ ଛୋଟ କରିବା ନାଇଁ ସମସ୍ତଙ୍କୁ ଭଲ ରଖିବା ଭଲ ଦେଖିବା ଛୋଟମାନଙ୍କୁ ସ୍ନେହ କରିବା ବଡ଼ମାନଙ୍କୁ ଆଦର୍ଶ ଦବା ବଡ଼ମାନଙ୍କୁ ସମ୍ମାନ କରିବା ଗୁରୁଜୀ ଗୁରୁମାକୁ ସମ୍ମାନ କରିବା ଏଇଟା ହିଁ ସବୁ କଲେଜ ସ୍କୁଲ ଘରେ ସମସ୍ତେ ଶିଖଉଛନ୍ତି ଏଇଟା ଏଇଟା ହି ଶିଖାଇଲେ ସମସ୍ତଙ୍କର ଗୋଟେ ଗୋଟେ ବୃଦ୍ଧି ହୁଏ ତା'ର ବି ଗର୍ବିତ ହୁଏ ଗର୍ବ ହୁଏ ମୁଁ ଏଇ ସ୍କୁଲରେ ଯଦି ସ୍କୁଲରେ ବାହାରିକି କଲେଜରେ ଆସିଲେ ହେଲେ ତାଙ୍କର ମନର ବି ଟିକେ ଗର୍ବ ହେଉଛି ଯେ ମୁଁ ଏଇ ସ୍କୁଲରେ ଗୋଟେ ଦିନ ପଢ଼ିଥିଲି ଏଇ ସ୍କୁଲରେ ହିଁ ପଢ଼ିକି ମୁଁ ଏଇ କଲେଜରେ ଆସିଲି ନା ଯେମିତି ଆମେ ଗାଁରୁ ପଢ଼ିଛି ଗାଁରେ ପଢ଼ିକି ଆମେ ହାଇସ୍କୁଲରେ ପଢ଼ିଲି ହାଇସ୍କୁଲରେ ପଢ଼ିକି ଆମେ କଲେଜରେ ଗଲି ଏମିତି ସମସ୍ତଙ୍କର ଗୋଟେ କଲେଜର କଲେଜ ସ୍କୁଲ ସମସ୍ତଙ୍କର ଏଇଟା ଇ ଗୋଟେ ଇଏ ଥାଏ ସମସ୍ତଙ୍କର ଗୋଟେ ସ୍ନୋ ଥାଏ ମୁଁ ଏଠି ପଢ଼ିଲି ମୁଁ ଏଇଠି ରଖିଥିଲି ଏଇଠି ରହିଲି ଏଇ ହଉ ଯା ହଉ କଲେଜରେ ବି କଲେଜରେ ଯାଇକି ସମସ୍ତେ ଯିଏ ଯାହାର କଳା ଅଛି ସିଏ ସେଇଟା କରୁଛନ୍ତି ଯେମିତି ଝୋଟି ପକାଇବା ସବୁ କରୁଛନ୍ତି ଇତ୍ୟାଦି ଇତ୍ୟାଦି ସବୁ ଯାକ କରୁଛନ୍ତି ସେମାନେ କରିଲେ ସେହି ସେହି ଫଙ୍କସନରେ ସେହି ଫଙ୍କସନରେ ସମସ୍ତେ ଇଏ ସେଇ ପ୍ରୋଗ୍ରାମରେ ସମସ୍ତେ ସମସ୍ତଙ୍କର କଳା ଯାକ ବାହାର କରୁଛନ୍ତି କରିଲେ ସେମାନେ ସମ୍ମାନୀୟମାନଙ୍କୁ ସମ୍ମାନ ବି କରେ ଏହି ଆମ କଲେଜର କଳା ଆମ କଲେଜର ଆମ କଲେଜର ସମସ୍ତଙ୍କର ଗୋଟେ ଆଶା ଖୁସି ସମସ୍ତେ ଖୁସିରେ ପଢ଼ନ୍ତି ବିଦ୍ୟାଳୟରେ ଯାଇକି ସେମାନଙ୍କୁ ଗର୍ବ ବି ହେଉଛନ୍ତି